ଆପଣମାନେ ଆଗରୁ ବି ଶୁଣିଥିବେ ଆମ ଓଡ଼ିଆ ଭାରି ବଢ଼ିଆ ଏ କୋଟିଙ୍ଗଟା ତ ସମସ୍ତେ ଶୁଣିଥିବେ ତ ନିଜ ଭାଷା ସମସ୍ତଙ୍କୁ ଭଲ ଲାଗେ ଏବଂ ଯେହେତୁ ଆମେ ଓଡ଼ିଶାବାସୀ ଆମର ଓଡ଼ିଆ ଭାଷା ନେଇକି ଶିକ୍ଷା ଦେବା ନିହାତି ଭାବରେ ଗୁରୁତ୍ୱପୂର୍ଣ୍ଣ କାରଣ ଆପଣ ଦେଖିପାରୁଥିବେ ଯେଉଁ ତେଲୁଗୁ ଏରିଆ ମାନ ଅଛନ୍ତି ତାଙ୍କର ଅଫିସିଆଲ୍ ଲାଙ୍ଗୁଏଜ୍ ବି ଏ ତେଲୁଗୁ ଆଉ ସେମାନେ ଲେଖୁଛନ୍ତି ବି ତେଲୁଗୁ କିନ୍ତୁ ଆମର ଏଠି ଓଡ଼ିଶାରେ ସେମିତି ନାହିଁ ପିଲାମାନଙ୍କୁ ପଢ଼ା ହେଉଛି ସତ ଓଡ଼ିଆ କିନ୍ତୁ ଯେଉଁ ଅଫିସିଆଲ୍ କାମ ଜାକ ହେଉଛି ଏବ ଆପଣଙ୍କର ରେଭିନ୍ୟୁ ଇନ୍ସପେକ୍ଟର୍ ଅଫିସକୁ ଯିବେ ନା ଏବେ ଆଉ ଯେଉଁ ସରକାରୀ ଡିପାର୍ଟମେଣ୍ଟ ଯାକ ଅଛନ୍ତି ସେଥିରେ ସବୁ ମାନେ ଇଂଗ୍ରାଜୀରେ କାମ ହେଉଛି ତ ସେଟା ନାହିଁକି ନିହାତି ଭୁଲ ଜିନିଷ ଆମର ପ୍ରତ୍ୟେକ ଓଡ଼ିଆ ଯେତେ ଓଡ଼ିଶାରେ ଯେତେ ପିଲା ଅଛନ୍ତି ସମସ୍ତଙ୍କୁ ଓଡ଼ିଆ ଶିକ୍ଷା ଦେବା ନିହାତି ଦରକାର କାରଣ ଆମର ଆଉ ଗୋଟେ ଏଙ୍ଗଲ୍ରୁ ଯଦି ଆପଣ ଦେଖିବାକୁ ଯିବେ ଆମର ସଂସ୍କୃତିକୁ ମଧ୍ୟ ଆମେ ବଞ୍ଚାଇକି ରଖିବାର ଅଛି ତ ସେଥିପାଇଁ ଓଡ଼ିଆ ନିହାତି ଦରକାର ଓଡ଼ିଆ ଦରକାର ଓଡ଼ିଶୀ ଦରକାର ଆର ଯେତେ ଆମର ଓଡ଼ିଆ ଭାଷା ମାନଙ୍କରେ ଏବେ ସ୍କୁଲ ମାନଙ୍କରେ କନଭେଣ୍ଟ ବନ୍ଦ କରିକି ମୋ ମତାମତରେ ସବୁ ସ୍କୁଲରେ ଓଡ଼ିଆ କମ୍ପଲସରି କରିବା ଦରକାର ଏବେ ଯୁକ୍ତ ଦୁଇରେ ହଉ ଯୁକ୍ତ ଥ୍ରୀରେ ହଉ ଓଡ଼ିଆ ସବଜେକ୍ଟ ନିହାତି କରିବା ଦରକାର ଯଦ୍ୱାରା କି ଆମର ଓଡ଼ିଆ ଭାଷା ଭାଷୀ ଓଡ଼ିଆ ଭାଷା ବି ଟିକେ ଉପରକୁ ମାନେ ଚାଲିଯିବ ଆଉ ସମସ୍ତେ ଓଡ଼ିଆର ଲାଗି ହେବେ